ମୁଁ ଛୋଟବେଳୁ ବହୁତ ଖେଳକୁ ପସନ୍ଦ କରେ ମୁଁ ଯେ ସ୍କୁଲ୍ରୁ ସ୍କୁଲ୍ରେ ବି ପଢୁଥିଲା ବେଳେ ସବୁ ସ୍କୁଲ୍କୁ ଖେଳିବା ପାଇଁ ଯାଇଛି ଏ ପଞ୍ଚାୟତରୁ ବି ଖେଳିବା ପାଇଁ ଯାଇଛି ବ୍ଲକ୍ରେ ବି ଖେଳିବା ପାଇଁ ଯାଇଛି ମୋତେ ସବୁ ଖେଳ ଭଲ ଲାଗେ ଆଉ ସବୁଠାରୁ ମାନେ ହକି ଖେଳ କିମ୍ବା ଏଇ ଆମର କବାଡ଼ି ଖେଳ ସେ କବାଡ଼ି ଖେଳ ସବୁଠୁ ମୋତେ ବେଶୀ ଭଲ ଲାଗେ କବାଡ଼ି ଖେଳ ଆମେ ଦୁଇଟା ଟିମ୍ ହେଁ ନେଇକି ଖେଳୁ ସେ ଦୁଇଟା ଟିମ୍ରେ ଭଲ ଖେଳିଲେ ଯଦି ଭଲ ଆମେ ଖେଳିପାରୁ ତାହେଲେ ଆମ ଟିମ୍ ଜିତିବ ଯଦି ଆମେ ଖରାପ ଖେଳିପାରୁ ତାହାଲେ ଆର ଟିମ୍ ଜିତେ ଯଦି ଆମେ ସେ ଖେଳରେ ମନ ଦେଇକି ଖେଳୁ ତାହେଲେ ଭଲ ଭାବରେ ଜିତି ଘରକୁ ଆସୁ ତ ମୋତେ ଖେଳିବା ପାଇଁ ବହୁତ ଭଲ ଲାଗେ